ଆପଣଙ୍କର କିଛି ପ୍ରିୟ ବାଇକ୍ କ'ଣ ଆପଣଙ୍କର କେଉଁଟି ଅଛି ଏବଂ ଆପଣଙ୍କର ସ୍ୱପ୍ନ ବାଇକ୍ କେଉଁଟି ବାଇକ୍ ଚଳାଇବା ପାଇଁ କେଉଁ ବାଇକ୍ ଆରାମଦାୟକ ବାଇକ୍ ଆମ ପାଖରେ କ୍ରକ୍ସ୍ ଏବଂ ମହିନ୍ଦ୍ରା କ୍ରକ୍ସ୍ ଏବଂ ସ୍ପ୍ଲେଣ୍ଡର ପ୍ଲସ୍ ଅଛି ଯାହାକି ଆମେ ବହୁତ ବର୍ଷ ପୂର୍ବେ କିଣିଥିଲୁ ଏବଂ ଏହା ବହୁତ ହି ଆରାମଦାୟକ ଓ ବହୁତ ଅଧିକ ମାଇଲେଜ ମଧ୍ୟ ଦିଏ ଏବଂ ଏହା ରାସ୍ତାରେ ଖରାପ ରାସ୍ତାରେ ମଧ୍ୟ ଅତି ସହଜରେ ଏବଂ ବିନା କିଛି କଷ୍ଟରେ ଚାଲେ ଏହା ହେଉଛି ଅତି ଆରାମଦାୟକ ବାଇକ୍ ଯାହାକି ଆମକୁ ବହୁତ ବର୍ଷ ହେଲା ଆମ ପରିବାରକୁ ସାହାଯ୍ୟ କରିଆସିଛି ଆଉ ସ୍ପ୍ଲେଣ୍ଡର ପ୍ଲସ୍ ହେଉଛି ମୋର ପ୍ରିୟ ବାଇକ୍ ଧନ୍ୟବାଦ